ମୁଁ ଆମ ଗୋଟେ ଗ୍ରୁପ୍ରେ ଆମେ କିଛି ଭୋଜି ଭାତ କରିବା ପାଇଁ ଚାହୁଁଥିଲୁ ଦଶ ଜଣ ଗ୍ରୁପ୍ ସେ ଗ୍ରୁପ୍ରେ ଆମେ କିଛି ନୂଆ ନୂଆ ଆଇଟମ୍ କରିବା ପାଇଁ ଚାହୁଁଥୁଲୁ ସେଥିରେ ମାଛ ଚିକେନ୍ ଫ୍ରାଏ ଆଉ ଚିକେନ୍ ପକୋଡ଼ା ଏମିତି ସବୁ କରିବା ପାଇଁ ଚାହୁଁଥିଲୁ ମୁଁ ମାଛ ଛାଙ୍କୁଥୁନି ସେ ମାଛ ଜଳିବାରୁ ଗ୍ୟାସ୍ ଅଧିକ ଜଳିବାରୁ ସେ ମାଛ ଫୁଟିବାରେ ଲାଗିଲା ମୁଁ ଜାଣିନଥିଲି ସିଏ ଏତେ ଜୋରରେ ଫୁଟିବ ବୋଲି ସିଏ ଫୁଟିକି ମାଛ ତେଲ ମୋ ଦେହସାରା ଚାରିଆଡ଼େ ହୋଇଗଲା ମୁଁହ ଆଉ ସେ ବଡ଼ ବଡ଼ ଫୁଟୁକା ବି ବାହାରି ପଇଲା ସେ ଫୁଟୁକାରେ ମୁଁ ବହୁତ ଆଡ଼େ ମେଡିକାଲ୍ ଦେଖେଇନି ଆସ୍ତେ ଆସ୍ତେ ଜମା କମିଲା ନାଇଁ ଶାଢ଼ୀ ପିନ୍ଧିବା ପାଇଁ ହଇରାଣ ହେଲି ଗାଧେଇବା ପାଇଁ ହଇରାଣ ହେଲି ଏମିତି ମାସେ ଦୁଇମାସ ଉପରେ ହଇରାଣ ହେନି ଜୋରେ ବାହାରି ପଡ଼ିଥିଲା ଫୁଟୁକା ଆଉ ଦୁଇ ମାସ ହଇରାଣ ହେବା ବେଳେ ଆସ୍ତେ ଆସ୍ତେ କମିବାକୁ ଲାଗିଲା କମିବାକୁ କଣ ସେ ଫୁଟୁକା ସବୁ ଘାଆରେ ପରିଣତ ହୋଇଗଲା ଡକ୍ଟର୍ ଦେଖେଇନି ଆଜି ଏ ଡକ୍ଟର୍କୁ ଦେଖେଇନି ସେ ଡକ୍ଟର୍ ଦେଖେଇନି ସିଏ ସବୁ ମଲମ ଦେଲେ ଆସ୍ତେ ଆସ୍ତେ ମାରିନି ତଥାପି କମିଲା ନାଇଁ ଏମିତି ବହୁତୁ ହଇରାଣ ହେନି ହଇରାଣ ହେବା ଦୋଷରୁ ଦୁଇ ତିନି ମାସେ କି ବେଶୀ ହୋଇଗଲା ହଇରାଣ ହେନି ଆଉ ଦେଖେଇନି ମଧ୍ୟ ସେ ଭୋଜି କରିବାରେ କିଛି ମୂଲ୍ୟ ରହିଲା ନାହିଁ ମୁଁ ତ ଖାଇ ପାରିଲିନି ତାପରେ ମୁଁ ତ ମେଡ଼ିକାଲ୍ କୁ ଗନି ଆଉ ସେ ଭୋଜିର ଦାମ୍ କଣ ରହିଲା ସେ ମାଛ ଯେହେତୁ ଏତେ ଜୋରେ ଫୁଟିଲା ମୋ ଦେହ ସାରା ତ ଫୁଟୁକା ହେଇଗଲା ସେ ଫୁଟୁକା ଦୋଷରୁ ମୁଁ କିଛି ଖାଇପାରିଲିନି ହଇରାଣ ହେନି ମେଡ଼ିକାଲ୍କୁ ଗନି ଆଉ କଣ କରିମି ସେ ଗ୍ରୁପ୍ ଲୋକ ବି ସମସ୍ତେ ମନ ଦୁଃଖ କଲେ ଆଉ ହଇରାଣ ହେଲେ କହିଲେ ଜଣେ ରୋଷେଇ କରୁଥୁଲା ଆଉ ଖାଇଲାନି ପଳେଇଲା ତା ଦେହ ସାରା ଫୁଟୁକା ହେଇଗଲା ଏଥିପାଇଁ ଏମିତି ହେଲା ଆଉ